ଆମ ଅଞ୍ଚଳରେ ସିନେମା ଥିଏଟର ପ୍ରାୟ ନାହିଁ ହଁ ହଁ ଏ ପାଖାପାଖି ପନ୍ଦର କିଲୋମିଟର ପରେ ରାହାମା ଆମ ସ୍ଥାନରେ ଦୁଇଟି ସିନେମା ହଲ୍ ଥିଲା ଏଇ ଯେଉଁ ସିନେମା ହଲ୍କୁ ପ୍ରାୟ ସପ୍ତାହକୁ ଥରେ ପିଲାଟି ବେଳେ ଆମେ ପିଲାଟି ମାନେ କିଶୋର ଅବସ୍ଥାରେ ସପ୍ତାହକୁ ଥରେ ପ୍ରେକ୍ଷାଳୟକୁ ଯାଉ ଏବଂ ସେଠାରେ ସିନେମା ଦେଖୁ ଏବଂ ଆନନ୍ଦ ଆନନ୍ଦିତ ମଧ୍ୟ ହେଉ ସପ୍ତାହକୁ ନିହାତି ଗୋଟେଥର ଯିବାକୁ ହୁଏ ନ ଗଲେ ମନ ଶାନ୍ତି ଲାଗେ ନାହିଁ ଏ ହଲକୁ ଗୋଟେ ଥର ସେ ହଲକୁ ଗୋଟେ ଥର ମଧ୍ୟ ଯିବାକୁ ଆଉ ଯିବାକୁ ଯେଉଁ କହୁଛନ୍ତି କାହା ସହିତ ସାଙ୍ଗସାଥିମାନଙ୍କ ସହିତ ଟିକେ ବେଶୀ ଯିବାକୁ ପସନ୍ଦ କରେ କାରଣ ସେତେବେଳ ତ କିଶୋର ଅବସ୍ଥା ସାଙ୍ଗସାଥିମାନଙ୍କ ସହିତ ଟିକେ ମଜା କରିବାକୁ ପସନ୍ଦ ହୁଏ ତେଣୁ ସାଙ୍ଗସାଥି ସହିତ ଆମେ ଯାଉ ଏବଂ ଆନନ୍ଦ ଅନୁଭବ କରୁ ଆଉ ଏବେ ତ ଯ ଆମର ବିବାହ ହେଇଗଲା ପରେ ସ୍ତ୍ରୀ ପିଲା ଛୁଆଙ୍କୁ ନେଇଛି ଗଲା ବେଳକୁ ଆଉ ସେ ହଲ ନାହିଁ ଆଉ ତାଠୁ ଦି ଗଳି ଆସିବା ସମୟ ନୁହେଁ ଏ ଏମିତି କଲେ ଯେମିତି ବୁଲିବାକୁ ଅଛି ସ୍ତ୍ରୀ ପିଲାମାନଙ୍କୁ ଧରି ଦୁଇ ତିନି ଥର ଦୁଇ ତିନିଥର କଣ ବର୍ଷକୁ ଦୁଇ ତିନି ଥର ଆସିବାକୁ ହୁଏ ଆଉ ପସନ୍ଦ କହିଲେ ସାଙ୍ଗସାଥି ସହିତ ଯିବାକୁ ଭଲ ଲାଗେ ଆଉ ସ୍ତ୍ରୀ ପିଲାମାନଙ୍କ ସହିତ ଯିବାକୁ ମଧ୍ୟ ଭଲ ଲାଗୁଛି ଆଉ